ମୁଁ ଗୋଟେ ଜ୍ୟାକେଟ୍ ଆଣିଥିଲି ସେଇ ଦୋକାନୀଟି କହିଲା ବହୁତ ଭଲ ପଡ଼ିବ ଏହିଟାକୁ ଆପଣ ବିଶ୍ୱାସରେ ନିଅନ୍ତୁ ସେ କହିଲା ସାତଶହ ଟଙ୍କା ହେଲେ ମୁଁ ତାକୁ କାଟି କାଟି ପାଞ୍ଚଶହ ପଚାଶରେ ଆଣିଲି ଦୁଇ ଦିନ ପିନ୍ଧିଛି ପ୍ରଥମେ ପ୍ରଥମେ ବହୁତ ଭଲ ଲାଗୁଥିଲା ମୁଁ ଭାବିଲିକି ହଁ ପଇସାଟା ବହୁତ ବର୍ଷ ପଳେଇବ ହେଲେ ବହୁତ ଅସନା ହେଇଗଲା ସେଥିପାଇଁ ମୁଁ ଧୋଇବାକୁ ମୋତେ ଧୋଇବାକୁ ପଡ଼ିଲା ଆଉ ମୁଁ ଯେତେବେଳେ ଧୋଇଲି ତା'ର ସବୁ ରୁମ ଗୁଡ଼ାକ ବାହାରିଗଲା ଏବଂ ସେ ଜ୍ୟାକେଟ୍ଟା ପୁରା ଖରାପ ହେଇଗଲା କଲର୍ ଛାଡ଼ିଲା ଏବଂ ସେଇ ଯେଉଁ ଜ୍ୟାକେଟ୍ର ଉପର ଉପର ଗୁଡ଼ାକ ସବୁ ଛାଲ ଛାଡ଼ିଲା ଭଳିଆ ଛାଡ଼ିଲା ମୋତେ ବହୁତ ଖରାପ ଲାଗିଲା ଲୋକଟି କହିଥିଲା ବିଶ୍ୱାସରେ ନିଅନ୍ତୁ ବହୁତ ବର୍ଷ ଯିବ ହେଲେ ଦୁଇ ଦିନ ହେଇକି ତିନି ଦିନ ବେଳେ ଧୋଇଲା ବେଳେ ସେଇଟା ଖରାପ ହେଇଗଲା ତ ମୋତେ ବହୁତ ଖରାପ ଲାଗିଲା ଆଉ ମୋ ପଇସା ସବୁ ପାଣିରେ ଗଲା ଏତେ ଟଙ୍କା ଦେଇକି ମୋତେ ସେ ଜ୍ୟାକେଟ୍ଟା ଆଣିବାର ନଥିଲା ବହୁତ ଖରାପ ଲାଗିଲା ଆଉ